କନ୍ଧମାଳ ଜିଲ୍ଲାରେ ଲ୍ୟାଣ୍ଡମାର୍କ କିମ୍ବା ପର୍ଯ୍ୟଟନସ୍ଥଳୀ ଆକର୍ଷଣୀୟ ହେଲା ବିଭିନ୍ନ ପ୍ରକାର ଦେବଦେବୀଙ୍କର ମନ୍ଦିର ଯାହାକି ଚକାପାଦର ବିରୁପାକ୍ଷ ଆନ୍ଦେଶ୍ଵର ଗୁପ୍ତେଶ୍ୱର ମନ୍ଦିର ରହିଛି ଏଠାକୁ ବହୁତ ଦୂର ଦୁରାନ୍ତର ଲୋକମାନେ ଦର୍ଶନ ପାଇଁ ଆସନ୍ତି ଏବଂ ବହୁତ ଆକର୍ଷଣୀୟ ହୋଇଥାନ୍ତି ପର୍ଯ୍ୟଟନସ୍ଥଳୀ ହେଉଛି ପୁତୁଡ଼ିର ଜଳପ୍ରପାତ କୁରମାଗଡ଼ ପକଡ଼ାଝର ଏହିସବୁ ବହୁତ ଆକର୍ଷଣୀୟ ସ୍ଥଳୀ ଅଛି ଏଠାକୁ ଲୋକମାନେ ଆସନ୍ତି ଏବଂ ବହୁତ ଆନନ୍ଦ ଉଲ୍ଲାସରେ ସମୟ ବିତାନ୍ତି ଯାହାଦ୍ୱାରା କନ୍ଧମାଳ ଜିଲ୍ଲାରେ ଆମର ପର୍ଯ୍ୟଟନସ୍ଥଳୀ ଆକର୍ଷଣ ଅଟେ ଏବଂ ଭୋଜି ପାଇଁ ମଧ୍ୟ ସମସ୍ତେ ଆସି ଏଠାରେ ଆକର୍ଷଣୀୟ ହୋଇ ଯାଆନ୍ତି